ମୋର ସବୁଠାରୁ ବଡ଼ ସ୍ମରଣୀୟ ଖେଳ ହେଲା ମୁଁ ଯେତେବେଳେ ଡିଷ୍ଟ୍ରିକ୍ଟ ପ୍ଲେୟାର ଭାବରେ ଆମ ସ୍କୁଲରୁ ସିଲେକ୍ସନ ହେଲି ଆଉ ଖେଳ ଖେଳିଲି ସେହି ଭିତରେ ମୋର ପ୍ରଥମ ସ୍ଥାନ ଅଧିକାର କରିଥିଲି ଆଉ ପ୍ରଥମ ସ୍ଥାନରେ ଲୋକଙ୍କଠୁ ଯେଉଁ ଭଲ ପାଇବା ସମ୍ବର୍ଦ୍ଧନା ଉତ୍ସାହ ମୁଁ ପାଇଥିଲି ମୋ ପ୍ରତି ପ୍ରେରଣା ପାଇଥିଲି ମୋତେ ବହୁତ ଖୁସି ଲାଗିଥିଲା ଆଗକୁ ପ୍ରେରଣା ଦେଇଥିଲା ଆଗକୁ ବଢ଼ିବା ପାଇଁ ଆଉ ତା ସହିତ ମୁଁ ସୋସିଆଲ ମିଡିଆ ମାଧ୍ୟମରେ ବହୁତ ସାରା ଯେମିତିକି କ୍ରିକେଟ୍ ବିଶ୍ୱକପ ମ୍ୟାଚ୍ ଫୁଟବଲ ମ୍ୟାଚ୍ ତା ର ମଧ୍ୟ ପରିବେଷଣ ଦେଖିଛି ସେ ଭିତରେ ଆମର ଭାରତର ଅଭିସ୍ମରଣୀୟ ସେ ପ୍ରତି ଯେଉଁ ସମୟରେ ଆମ ଭାରତୀୟ ଦଳ ହାରିଯିବା ଅବସ୍ତାରେ ଥିଲେ ସେହି ସମୟରେ ଆମର ଏମିତି ବି ମଧ୍ୟ ଖେଳାଳି ଅଛନ୍ତି ସେହି ହାରିବା ଅବସ୍ତାକୁ ବି ଜିତିବାର ପ୍ରୟାସ କରିକି ଆଜି ସେମାନେ ଜିତେଇଛନ୍ତି ତ ସେହି ସ୍ମରଣୀୟ ଭିତରେ ମୋତେ ବହୁତ ଖୁସି ଲାଗିଛି ଆମ ଭାରତୀୟ ପାଇଁ